ଯଦି ମାଂସ ରାନ୍ଧିଥିମୁ ଯଦି ବେଶୀ ଟିକେ ଯଦି ନୁନ୍ ଲାଗିଯିବା ବେଲେ ସେଥି ଲେମ୍ବୁ ଟିକେ ଚିପିଦେଲେ ବି ନୁନ୍ର ଅଂଶ କମିଯାଏସି ଆଉ ଯଦି ଇଟ୍ଲି ବନାବାର୍ ଥିବା ଯଦି ଟିକେ ପିଠୁ ଯଦି ପତ୍ଳା ହେଇଯାଇଥିବା ଯଦି ସେଟା ଯଦି ଇଟ୍ଲି ନାଇଁ ହେଲେ ବି ସେତି ଆମେ ଚକେଲ୍ ବନେଇକରି ଆରାମ୍ସେ ଖାଇ ହେବା ଚକେଲ୍ ବନେଇଦେସୁଁ ଆଉ କାଣାକି ସେଥି ଭାତ୍ ବି ଯଦି ବଁଚିଯିବା କି ଭାତ୍ ସେନ୍ତା ହେଇଯାବା ସେଟାକେ ଭାଜି ଭୁଜା କରି ଖାଇହେସି ଆଉ ସେଥି କାଣା ଇ ଶାଗ୍ ବି ଯଦି ରାନ୍ଧିଥିବ ଆଉ ଯଦି ନୁନ୍ ଲାଗିଯିବା ବେଲେ ଅଧ୍କା ଶାଗ୍ ସୁଜି ମେସି ମୁସା ଦେଇକରି ରାନ୍ଧିଦେସୁଁ ପନିପରିବାତି ଯଦି ମିର୍ଚା ମୁର୍ଚି ଲାଗିଯାଇଥିବା ବା ପାଏନ୍ ଟିକେ କିମ୍ବା ତୁନ୍ ସାଗ୍ ଟିକେ ମେସି କରି ଅଧ୍କା ଝୋଲ୍ ଟିକେ କରିଦେଲେ ବି ହେସି ଖାଇ ହେଇଯାଏସି ଯେନ୍ ଜିନିଷ୍ ଫିକା ନାଇ ଫିକ ସେଟାକେ ଟିକେ ଅଧ୍କା ତୁନ୍ ସାଗ୍ ମେସି ମୁସାକରି ସେନ ଖାଇଦେସୁଁ ଆଉ ଯଦି ବେଶୀ କେନ୍ତି ଯଦି ନୁନ୍ ଲାଗିଯାଇଥିବା ସେ ଲେମ୍ବୁ ଲୁମ୍ବା କି କେନ୍ ପାଏନ୍ ଟିକେ ଦେଇକରିବି ଝୋଲ୍ କରି କରିବି ସେଟା ଆରାମ୍ସେ ଖାଇହେବା କିଛି ଅସୁବିଧା ନାଇନ ସେଥି ଯେନ୍ ଛୁଆ ବି ହଉ ଖାଇପାରବା